ଆମେ ଟିଭି ଦେଖ୍ସୁଁ ଯେନ୍ଥିନ୍ ସବୁ ମିଶ୍ କଥା ଥିସି ଗୁଟେ ଫିଲିମ୍ଟେ ଦେଖ୍ଲେ ଆମେ ଭାବ୍ସୁଁ ସେଟା ସତ୍ ହେ ବହୁତ ଫିଲିମ୍ ଅଛି ଯେ ସବୁ ଅନ୍ଧବିଶ୍ୱାସ୍ ଆହେ ଫିଲିମ୍ରେ ହିରୋ ଗୁଣ୍ଡାମମାନଙ୍କୁ ବହୁତ ପିଟ୍ସନ୍ ଆଉ ରକ୍ତ ବି ବାହାରୁସି ଆମେ ଭାବ୍ସୁଁ ଯେ ସେଟା ସତ୍ ଆଏ ଏନ୍ତା ସବୁ ଫିଲିମ୍ରେ ହେସି ଲୋକମାନେ ଭାବ୍ସନ୍କେ ପୂଜା କର୍ସନ୍ ଭାବ୍ସନ ପୂଜା କଲେ ସବୁ ମନସ୍କାମନା ପୂରନ୍ ହେସିି କିନ୍ତୁ ଜଣେକି ଏନି କାମ୍ କଲେ ପଇସା କେନୁ ଆଇବା ଭାବ୍ସନ୍ ଯେ ଭାଗ୍ୟ ଖରାପ ଆଏ